ହଁ ଆମ ଜୀବିକା ବିଜୁଳି ଉପରେ ନିର୍ଭର କରେ କାରଣ ବର୍ତ୍ତମାନ ଏବେ ଆଧୁନିକ ଯୁଗ ହେଲାଣି ତ ଯାହା ଏବେ ସବୁ କାମ ଆମର ବିଜୁଳି ଦ୍ୱାରା ହିଁ ହେଉଛି ଯେମିତିକି ଇନଭଟର୍ରେ ଇନଭଟର୍ ନୁହେଁ ଯେମିତିକି ଇନଭଟର୍ ରହିଲେ ଆମର ସବୁ ଉପକୃତ ହେଉଛି ବିଜୁଳି କାଟ ପରେ ଇନଭଟର୍ ଯେଉଁଟା ଆସୁଛି ଉପକୃତ ହେଉଛି ଇନଭଟର୍ଟା ବି ତ ଚାର୍ଜ ସେଇ ବିଜୁଳି ଦ୍ୱାରା ହେଉଛି ନା ତା' ସହିତ ଇଣ୍ଡକ୍ସନ୍ ଇଣ୍ଡକ୍ସନ୍ ରହିଲେ ବି ଆମର ଜଲ୍ଦି ଯଦି କିଛି ଘରକୁ କୁଣିଆ ଆସୁଛନ୍ତି ତ ତା' ଦ୍ୱାରା ଇଣ୍ଡକ୍ସନ୍ ଦ୍ୱାରା ରୋଷେଇ କରିବା ଦ୍ୱାରା ଆମର ଜଲ୍ଦି ହେଇଯାଉଛି ତ ଇଣ୍ଡକ୍ସନ୍ ବି ବିଜୁଳି ଦ୍ୱାରା ହିଁ ଚାଲିବ ତା' ସହିତ ଆମର ଆ ଫୋନ୍ ଚାର୍ଜ ଫୋନ୍ ଯଦି ଚାର୍ଜ ନହବ କିଛି ଅଫିସିଆଲି କାମ ବା ଇମ୍ପୋଟାନ୍ସ୍ କାମ ବି କି କାମ ବି ମଧ୍ୟ ଆମ ମଧ୍ୟ ଆମେ କରିପାରିବା ନାହିଁ ତେଣୁ ବିଜୁଳିଟା ଆମ ପାଇଁ ନିହାତି ଆବଶ୍ୟକ କିମ୍ବା ବାହାରକୁ ଆମେ ଯାଉଛେ ଯଦି ସେଇଠି ନେଟୱାର୍କ ଅଭାବ ହେଇଗଲା କିମ୍ବା କୌଣସି କିଛି ପରିସ୍ଥିତି ଆସିଲା ତୋ ଯଦି ବିଜୁଳି ବିଜୁଳିଟା ଥିବ ତ ସେହି ଅନୁସାରେ ସେ ପାଖାପାଖି ଅଞ୍ଚଳକୁ ଆସିକି ଚାର୍ଜ ଯଦି ସରିଯାଉଛି ତ ସ ଅନ୍ କରି ସୁଇଜ ଚାର୍ଜ ବସେଇକି ଆମେ ଘରଲୋକ ସହିତ କଣ୍ଟାକ୍ଟ୍ ମଧ୍ୟ କରିପାରିବା ଏବଂ ଦେଶ ବିଦେଶର କଥା ଯଦି ଟି ଭି ନ ଚାଲିବ ଆମେ ଜାଣି ହିଁ ପାରିବାନି କି ଫୋନ୍ ଯଦି ଚାର୍ଜ ସରିଯିବ ତ ଦେ ଦେଶ ବିଦେଶର କଥା ଆମେ କିଛି ଜାଣିପାରିବା ନାହିଁ ତେଣୁ ବିଜୁଳିଟା ରହିଲେ ଫୋନ୍ଟା ଚାର୍ଜ ବସେଇ ପାରିବା ଚାର୍ଜ ବସେଇବା ଦ୍ୱାରା ଆମ ଦେଶ ବିଦେଶର କଥା ଜାଣିପାରିବା ଘରର ଅନ୍ୟମାନଙ୍କ କଥା ମଧ୍ୟ ବୁଝିପାରିବା ସବୁକିଛି କରିପାରିବା ତେଣୁ ବିଜୁଳିଟା ଆମ ପାଇଁକି ନିହାତି ଆବଶ୍ୟକ ତ ତା' ସହିତ ରହିଲା ବିଜୁଳି କଟାଳିଙ୍କପାଇଁ କ'ଣ ସବୁ ବିକଳ୍ପ ରହିଛି ବିକଳ୍ପ ଯେମିତି ଡିବି ଅଛି ଲଣ୍ଠନ ଅଛି ଯେଉଁଥିରେକି ଆମେ ସେହି ବିଜୁଳି ଲଣ୍ଠନ ସାହାଯ୍ୟରେ ଆମେ ଘରେ କିଛି ଜିନିଷ ଖୋଜିବାରେ ସାହାଯ୍ୟ ହେଇପାରିବ ତ ଏଠାରେ ଆମର ଲୋକମାନଙ୍କର ଇନଭଟର୍ ହଁ ଅଛି ଇନଭଟର୍ କିଛି କିଛି ଲୋକଙ୍କ ପାଖରେ ଅଛି ଇନଭଟର୍ ହେଲେ କ'ଣ ହବ ଯଦି ବିଜୁଳି କାଟ ହବ ତ ଚାର୍ଜ ନଥିବ ତ ଇନଭଟର୍ କିଛି ମାନେ ହିଁ ନାହିଁ ତେଣୁ ବିଜୁଳି ଆମପାଇଁ ନିହାତି ଆବଶ୍ୟକ